ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଏବଂ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ଗାଁ ଗୁଡ଼ିକୁ ସରକାର ଆଉ ଟିକିଏ ଅଧିକ ଉନ୍ନତ କରିଲେ ଭଲ ହୁଅନ୍ତା ଯେପରିକି ଏବେ ଗାଁ ଗୁଡ଼ିକର ରାସ୍ତା ସାମାନ୍ୟତମ ରହିଅଛି ସେଗୁଡ଼ିକୁ ପ୍ରସ୍ଥରତ ସହ ମଜବୁତ କଲେ ଏବଂ ତା' ଉପରେ ପିଚୁ ରାସ୍ତା କଲେ ଲୋକମାନେ ଅସୁବିଧା ସମୟରେ କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନା ଯିବାରେ ସୁବିଧା ହୁଅନ୍ତା ଏବଂ ବର୍ଷା ଦିନେ ରାସ୍ତାଗୁଡ଼ିକରେ ପାଣି ଜମି ରହୁଥିବାରୁ ଆଉ କାଦୁଅ ହେଉଥିବାରୁ ପିଲାମାନେ ସ୍କୁଲ୍ ଯିବା ଆସିବାରେ ଅସୁବିଧା ହୋଇଥାଏ ଏବଂ ସ୍ଵାସ୍ତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଉନ୍ନତମାନରେ କରିବାଦ୍ୱାରା ଲୋକମାନେ ଉପକୃତ ହୋଇପାରନ୍ତେ ଯେପରିକି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କର ଉପଲବ୍ଧି ଅଧିକ ହେଲେ ଭଲ ହୁଅନ୍ତା ଏବଂ ପ୍ରତି ଗ୍ରାମ ଗ୍ରାମରେ ପାନୀୟ ଜଳର ଯୋଗାଣ ବିଦ୍ୟୁତର ସୁବିଧା କଲେ ଗାଁ ବାସି ମଧ୍ୟ ଆଗକୁ ବଢ଼ିପାରିବେ